ପିଟିଉସାହା ହେଉଛନ୍ତି ଆମର ଦେଶର ଗୌରବ ସେ କେରଳର କେରଳ ରାଜ୍ୟର କୁଟାଳି ଗାଁ ରେ ଜନ୍ମଗ୍ରହଣ କରିଥିଲେ ସେ ଖେଳକୁ ବହୁତ୍ ପ୍ରାଧାନ୍ୟ ଦଉଥିଲେ ଆଥେଲେଟିକ୍ ରେ ସେ ଚମ୍ପିୟାନ ହେଇଥିଲେ ତାଙ୍କୁ ଦେଶର ଖେଳର ରାଣୀ ବୋଲି ତାଙ୍କୁ କୁହାଯାଏ ସେ ତାଙ୍କ ବହୁତ୍ ଷ୍ଟ୍ରଗଲ୍ କରିକି ସେ ଆଜି ଏତେବଡ଼ ନାଁ କରିଛନ୍ତି ବହୁତ୍ ପଦକ ହାସଲ କରିଛନ୍ତି ତାଙ୍କୁ ଏତେ ଏବେ ଫିପଟି ନାଇନ୍ ବର୍ଷ ହେଲାଣି କିନ୍ତୁ ସେ ଖେଳକୁ କେବେ ଭୁଲିପାରିନାହାଁନ୍ତି ତାଙ୍କର ସବୁବେଳେ ସେ ଆଗକୁ ବଢ଼ିବାକୁ ଚାହିସ୍ ଚାହାଁନ୍ତି ତାଙ୍କୁ ଦେଶ ବହୁତ୍ ମେଡ଼ାଲ୍ ଦେଇଛି ଆଉ ସେ ଦେଶ ପାଇଁ ଗୌରବ ଅଟନ୍ତି ତାଙ୍କୁ ତାଙ୍କ ଦେହ ଖରାପ୍ ଥିବା ଅବସ୍ଥାରେ ବି ସେ ଖେଳକୁ ଆସିଛନ୍ତି ଖେଳ କରିକି ଯାଇଛନ୍ତି କେତେ କୌଣସି କେଉଁ ଗାଁ ର ଝିଅ ହୋଇ ସେ ଆସି ଏତେ ଦୁରୁ ପହଞ୍ଚି ପାରିଛନ୍ତି